ହ୍ୟାଲୋ ସାର୍ ନମସ୍କାର ସାର୍ ମୁଁ ରୁନି ବିଶୋଇ କହୁଛି ଲେଖନପୁର ରୁ ସାର୍ ଏଇଟା ଗାଙ୍ଗୁରାମ ସ୍ଵୀଟସ୍ ମିଷ୍ଟାନ୍ନ ଦୋକାନ ତ ଆଜ୍ଞା ସାର୍ ସାର୍ ମୋର ମିଠା ଦରକାର ଥିଲା ଘରେ ଗୋଟେ ବ୍ରତ ଘର ଅଛି ତ

ପଚିଶ କିଲୋ ମିଠା ହେଇପାରିବ କି ସାର୍ ସାର୍ ପଚିଶ ତାରିଖ ଦିନ

ମିଠେଇ ସବୁ ଫ୍ରେସ୍ ମିଠା ତ ସାର୍ ମିଠେଇ କେତେ ରେଟ୍ କହିଲେ ମୋତେ

ଆଜ୍ଞା ରସଗୋଲା ଦୁଇ ଶହ ପଚାଶ ଆଜ୍ଞା ଆଛା ବାଦାମ ଉପରେ କିଛି ଅଛି କି ଅଛି ଆଚ୍ଛା ଆଉ ପୋଡ଼ ଅଛି

ସାର୍ ମୋର ପଚିଶ କେଜି ଦରକାର ଥିଲା ଯେମିତିବି ହଉ ଆପଣ ପଚିଶ ତାରିଖ ଦିନକୁ ମୋର ନିହାତି ଦରକାର ସାର୍

ହଉ ସାର୍ ମୁଁ ଏତେ ମିଠା କିଣିବି କିଛି ଅଫର୍ ନାହିଁ ମୋ ପାଇଁ ହେଇପାରିବ ତ ସାର୍ ହଁ ହଉ ସାର୍ ହଉ ଠିକ୍ ଅଛି ମୁ ସାର୍ ପଠେଇବି ପଚିଶି ତାରିଖ ଦିନ ଦଶଟା ବେଳକୁ ମୋର ଗୋଟେ ଲୋକ ଯିବେ ଆପଣ ପଚିଶ କିଲୋ ମିଠା ଦେଇଦେବେ ଆଉ କେତେ ଟଙ୍କା ମଧ୍ୟ କହିବେ ଅଫର୍ ମାନେ କରିବେ ମୋ ପାଇଁ କିଛି ଡିସ୍କାଉଣ୍ଟ ନହେଲେ ହେବନି ହଉ ସାର୍ ଠିକ୍ ଅଛି ମୁଁ ଫୋନପେ ରେ ପଇସା ଛାଡ଼ି ଦେବି ଆପଣଙ୍କୁ ଓକେ ଓକେ ସାର୍ ରଖୁଛି ଆଜ୍ଞା